ଭାରତ ଏକ କୃଷିପ୍ରଧାନ ଦେଶ ସେଥିପାଇଁ ଭାରତରେ କୃଷିଜାତ ଦ୍ରବ୍ୟଗୁଡ଼ିକୁ ବହୁଳ ମାତ୍ରାରେ ପସନ୍ଦ କରାଯାଏ ଏବଂ ତାହାକୁ ଅମଳ କରି ଖିଆଯାଏ ଯେମିତି ଆମ ଭାରତରେ କେଉଁ ଜାଗାରେ ରୁଟି ଖିଆଯାଏ ତ କେଉଁ ଜାଗାରେ ଭାତ ଖିଆଯାଏ ପୁଣି କେଉଁ ଜାଗାରେ ମାଣ୍ଡିଆ ଇତ୍ୟାଦି ଖିଆଯାଏ ବିଶେଷ କରି ଉତ୍ତର ଭାରତରେ ରୁଟିକୁ ବେଶୀ ପସନ୍ଦ କରିଥାନ୍ତି ଏବଂ ପୂର୍ବ ଭାରତ ପୂର୍ବ ଭାରତରେ ବହୁତ ମାତ୍ରାରେ ଧାନ ଚାଷ କରାଯାଏ ସେଥିପାଇଁ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଖାଦ୍ୟ ପସନ୍ଦ କରାଯାଏ କିଏ କିଏ କେଉଁ ପ୍ରକାର ଖାଦ୍ୟ ଖାଇବା ତାହା ସେହି ଅଞ୍ଚଳର ଫସଲ ଉପରେ ନିର୍ଭର କରିଥାଏ କାରଣ ଯେଉଁ ଅଞ୍ଚଳରେ ଯେଉଁ ଫସଲ ଅଧିକ ପରିମାଣ ହୁଏ ଲୋକମାନେ ତାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି ଏବଂ ଭାରତରେ ଲୋକମାନେ ବିଭିନ୍ନ ପ୍ରକାରର ନୂତନୂତନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି ରୁଟି ସହିତ ତରକାରୀ କିମ୍ବା କୌଣସି ମାଂସ ତରକାରୀ ହଉ କିମ୍ବା ପନିପରିବା ତରକାରୀ ହଉ ଏମିତି ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି ପୁଣି ଭାତ ସହିତ ଡାଲି ତରକାରୀ ପନିର ଶାଗ ମାଛ ଇତ୍ୟାଦି ଖିଆଯାଏ ଏବଂ ଭାରତରେ ପୁରା ମସଲାରେ ଆମ ଆମର ଏଇ ମସଲାରେ ବହୁତ ଗୁଡ଼ିଏ ଭଲ ଜିନିଷରେ ତିଆରି ହୋଇଥାଏ ଯେମିତି ଜିରା ଧନିଆ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଏବଂ କଞ୍ଚା ଲଙ୍କା ସେ ପୁଣି ଅଳେଇଚ ଲବଙ୍ଗ ଇତ୍ୟାଦି ବହୁତ ଗୁଡ଼ିଏ ଜିନିଷ ମସଲାରେ ବ୍ୟବହୃତ ହୁଏ ତେଣୁ ଆମ ଭାରତରେ ଯେଉଁ ମସଲା ତିଆରି ହୁଏ ତାହା ସୁସ୍ୱାଦୁ ଲାଗିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ